ସମ୍ୱଲପୁର୍ ମୁଇଁ ଯାଉଛେଏଁ ହେଲେ ମୋ କପଡ଼ା ଲଗା ଧରି କିରି ବୁଝ୍ କା ପେଣା

ହାତେ କମ୍ ବୋଲି ପଇସା ଅଛି ଆର୍ ଦେଖିଲି ଯେ

ମୋର୍ ନାଁ ଟିକେ ହେଇଁ ଗଲାନ ବୋଇଲେ ଗୋଟେ ଟେମ୍ପୋବାାଲା କେ ଭେଟ୍ଲି ଇସ୍ ଟେମ୍ପୋବାଲା ବିଚରା ମୋତେ ନା ଯାଆ ନା ଯାଆ ବୋଲୁଁ ଥିଲାଁ ରାତି ମୁଇଁ ରାତି ନାଇରେ ଯାବାରା ଆରୁ ବାଟେ ମୋତେ ସେ ବୁଝିଲା କିଛି ନାଇ ହୋଏ ହୋ

ମୋତେ ବସ ବୋଇଲେ ସେ ବିଜିଲା ଦେହରୁ ହଁ ବସ କିଛି ନୁହେଁ ବୋଇଲା ଆର୍ ସେ ବିଝିଲା ମୋତେ ଘର୍ ତକେ ସେ ସମ୍ୱଲପୁର୍ ଯିବାର ଥିଲା ତ ବୋଲେ ସମ୍ୱଲପୁର୍ ସେ ଯାହାର୍ ଘର୍କେ ମୋର ଯିବାର ଥିଲା ସେଇଠି କା ସେନ୍ କେ ପହଞ୍ଚାଇ ନେଲା ଆଉ ତାରେ ଆରେ ମୁଁ କାଁଣ କହିବି କି ଠିକ୍ କଲ ହୋ ଏତ୍କି ଆଜି ମୋତେ ଘର୍କେ ପହଞ୍ଚାଲ ବୋଲେ ମୁଁ ତାହାକୁ ବହୁତ୍ ଧନ୍ୟବାଦ କହିଲି ଆର୍ ତାହାକେ ବିଜି ଲାଗେ ସାନ୍ତ୍ୱନା ଦେଇ କରି ପଠାଇ ନେଲି